ହ୍ୟାଲୋ ଏ କ'ଣ ଦାଦା ଏ ଫୁଲ୍ କେତେ ଲେଖାଁ ହୋ ଏଇଟା ମାନେ ରଖିଛ କି ସେ ଫୁଲ୍ ବି ରଖିଛ ଗେନ୍ଦା ଫୁଲ୍ ଯେନ୍ ବିହାରେ ଯେନ୍ ଲଗାସନ୍ ଆଉ ଦାଦା ସେଇଟା ସେଇଟା ସେଇଟା ଆଉ ମିଳୁଛି କେ ଦାଦା ଇଏ ମାନେ ଆଜି ବିହାରେ ଡେକୋରେଟ୍ ହେଲେ ଯେନ୍ ଲାଗ୍ସି ଦାଦା ସେ ଫୁଲ୍ ତମାନୁ ବାହାର୍ବାକେ ଓଃ ବୋଲେ ଏଇଟା କେତେ ଟଙ୍କା ଲେଖାଁ ଏଇଟା ଗେଁଦା ଫୁଲ୍ ମିଳୁଛି ଏଇଟା ଆର୍ ରେଟ୍ ଟିକେ କହ ବୋଲେ ସିନା ଜାଣିବି ଦାଦା ଆଁ ଉଆଁସ ବୋଲେ ଆଉ ଗୋଟେ ସେ ଫୁଲ୍ ଥିଲା ଆଉ କାଣ କହୁଛନ୍ତି କି ଏଇଟା ଏଇଟା ଆସିବ କି ଆରେ ଆଉ କ୍ୟା କରୁସନ୍ ସେଇଟା ସେ ଏ ଗୁଲାପ୍ ଫୁଲ୍ ଗୁଲାପ୍ ଫୁଲ୍ ଏଇଟା ବି ଦରକାର ଥିଲା ହଉ ହଁ ହଁ ହଁ ହଁ ଲିଖୁଛି ହୋ ଦାଦା କେତେ ଲେଖାଁ ଉଁ ହୁଁ ବୋଲେ ସେ ଦେବ ସେ ଦଶ୍ ବାର୍ ପିସ୍ ମୋର କାମ୍ ଅଛି ଆଁ ଠିକ୍ ଅଛି ହଁ ହଁ ନାଇଁ ପୁରା ତୁମେ ଠିକ୍ ରେଟ୍ ଲଗାବୋ ବୋଲେ ସିନା ଦାଦା ଯହ ଟିକେ ରେଟ୍ ହେଇଯାଇଛି ବୋଲି ଲାଗୁଛି ଯାହା ନବାର ଅଛି ଏତେ ସାରେ ଗୁବାର୍ ଦାଦା ଗୋଟେ ବିହା ଅଛି ବୋଲେ ସବୁ କାର୍କେ ସଜାବୁ ନାହୋ ହୁଁ ହଁ ହେଲେ ଯହକରି ହିଁ ନେବାର ଅଛି

ଇ ହ୍ୱାଇଟ୍ ବାଲା ଆରୁ ଇ ରେଡ଼୍ ବାଲା ନେବାର ଅଛି ହୋ ହ୍ୟାଲୋ ରହ ରହ ରହ ରହ ମୁଁ ଟିକେ ଦେଖ୍ସି ହେଲା କ'ଣ ହେଲା ଦେଖ୍ସି ଆଉ ହୁଁ ହୁଁ ହୁଁ ବୋଲେ ଇ ଫୁଲ୍କେ ପୁରା ସବୁ ଏଇଟା ଫିକ୍ସ୍ ହେ ପୁରା ଅର୍ କମ୍ ହଏ ତାନୁ କମ୍ ବା କର ଯହ ନଁବା ଆଁ ହଁ ଆଉ ସେଇଟା ବି ଦରକାର ଥିଲା କାଣା କି ସେ ତାର ଯେନ୍ ଡେକୋରେସନ୍ କରିସନ୍ ସେ ତାର୍ ପତର୍ ହୋ ପତର୍ମାନେ ବି ଦରକାର ଥିଲା ଆଉ ସେ ମାଲାବାଲା ମିଲ୍ବ ହେ ମାଲାବାଲା ମିଲ୍ବା ସେଟା କେତେ ଟଙ୍କା ପଡ଼ୁଛି ହେ ଦାଦା ବୋଲେ ଇ ଫୁଲ୍ଟା କିନୁ ଏଇଟା ବୋଲେ ତୁମେ ଆଣିଛ କି ଇଟା କାଣା ଓହୋ ରଖ୍ ରେ ଜି ଫ୍ରିଜ୍ରେ ତ ସେଥିଲାଗି ହୁଁ ବୋଲେ ସବୁ ସମାନେ ରେଟ୍ ହବ ଠିକ୍ ଅଛି ମୁଇଁ ତମକୁ କହିମି ହେଲା ବେଲେ ଆଜ୍ ଇନ୍ ନେବାର ଅଛି ଗୁଡ଼ା ଯେଉଁ ଲାଗ୍ବେ ତାପରେ ଫିର୍ ଆଉ ଦୁଇ ଘଣ୍ଟା ପରେ ଫିର୍ ପିଲା ଗୋଟେ ଆଇବ ତାକେ ଫୁଣି ଦେବ ଅଧା ଉଁ ହୁଁ ଏଁ ଆଉ ଫିର୍ ଆଉ କାଣ ଗୋଟେ ଲାଗବା ରହ ଇଶ୍ୱର କର୍ସି ଆଉ ଲାଗ୍ବା ହଁ ଝାଲେର୍ ଝାଲେର୍ ବି ଲାଗ୍ବା ଦାଦା ଝାଲେର୍ ରଖିଛ କେଁ କେତେ ଲେଖାଁ ଝାଲେର୍ ଝଲ୍ରେ ଲାଗିବ ହଉ ଦି ତିନ୍ ପିସ୍ ଲଗ୍ବା ଗୋଟେ ପିସ୍ କେତେ ଟଙ୍କା ପଡ଼ୁ ଲଗଉଛ କି ଓଃ କେତେଟା ଏଇଟା ଦେଏସି ଫୁଟ ହିସାବରେ କହ ତ ଆଚ୍ଛା ଆଚ୍ଛା ମସ୍ ବାକି ସେ ସେନ ଝାଲେର୍ କି କେନ୍ତାଟା ଏଇଟା ଝାଲେର୍ ଟିକେ ଦେଖେଇ ପାର୍ବୋ କେଁ ମୋତେ କେନ୍ତା ଏଇଟା କେ ଓହୋ ଓଃ ହଁ ହଁ ଏଇଟା ହିଁ ଦରକାର ଥିଲା ହୋ ଦାଦା ଏଇଟା ଏଇଟା ଏତେ ତ ଭଲ୍ଲାଗେ ହଁ ଏଇଟା ଏଇଟା ଏଇଟା ମୋତେ କହି ଦିଅନ୍ତୁ ଆନ୍ବାର୍ ଲାଗି ଉଁ ହୁଁ ଭଲ୍ ଦିଶ୍ଛି ହଁ ବୋଲେ ଠିକ୍ ଅଛି ସବୁ ସବୁ ସବୁ ଯିନ୍ ଯେନ୍ଟା କହିଲି ଦେଖ ବୋଲେ ଗୁଲାପ ଫୁଲ୍ଟେ ନେବାର ଅଛି ପ୍ୟାକ୍ କରିଦିଅ ଏଇଚା ବି ପ୍ୟାକ୍ କରିଦିଅ ହେଲା ହୁଁ ଏଇଟା ଭଲ୍ ଦିଶୁଛି ଏଇଟା ଖାସ୍ ଯଦି ଆଗଟା ଲଗାଲେ ଭଲ୍ ଦିଶିବ ଠିକ୍ ଅଛି ଉଁ ହୁଁ ଠିକ୍ ଅଛି ପ୍ୟାକ୍ କର